ତ ସ୍ଥାନୀୟ କଳାକାରମାନେ ମୃଦୁଙ୍ଗ ଶିଖାନ୍ତି ବାଜା ତାପରେ ପିଙ୍କା ହାରମିନ୍ ତୁରୀ ଏସବୁ ଶିଖେଇଥାନ୍ତି ତ କେତେକ କଳାକାର ଗଣେଶ ଦୁର୍ଗା କାଳୀ ଅନ୍ୟାନ୍ୟ ମୂର୍ତ୍ତୀ ବି ବନେଇବା ପାଇଁ ତାଙ୍କର ବହୁତ ତାଙ୍କୁ ବହୁତ ପସନ୍ଦ ଲାଗିଥାଏ ତ ଆମ ଆମ ଅଞ୍ଚଳରେ କେତେଯାକ ଲୋକ ଦେଖିବାକୁ ମିଳିଥାଏ ତ ଅଧିବସନ କରି ବହୁତ ସୁନ୍ଦର ବି ମୂର୍ତ୍ତିଟା ଦେଖିବାକୁ ମିଳିଥାଏ ତ ତାଙ୍କ ହାତର କଳାକାର ବହୁତ ସୌନ୍ଦର୍ଯ୍ୟ ବା ସୁନ୍ଦର ଦେଖିବାକୁ ସୁନ୍ଦର ଅନୁଭବ ହେଉଛିି ତ ତ କଳାକାରମାନଙ୍କୁ ବହୁତ ବହୁତ ଧନ୍ୟବାଦ ତ ସେମାନଙ୍କୁ ଡ଼କାଯାଏ ଦଶ ଦିନ କି ପନ୍ଦର ଦିନି ପର୍ଯ୍ୟନ୍ତ ତାଙ୍କୁ ଖାଇବା ପାଇଁ ପିଇବା ପାଇଁ ସବୁ ସାମଗ୍ରୀ ଦିଆଯାଏ ତ ବନେଇବା ପାଇଁ ବି ସାମଗ୍ରୀ ଦିଆଯାଏ ଏସବୁ ସେ ବନାଏ କଲର୍ଫଲର୍ ଦେ ସବୁ ଦେବା ଦେଇବା ପରେ ସେ ଯାଇଥାଏ ତା ଗାଁକୁ ତ କଳାକାରମାନଙ୍କୁ ଆମ ଆମେ ଶିଖିବା ପାଇଁ ହେଲେ ସେମାନଙ୍କୁ ଗୁରୁ ଭାବେ ଭାବିବାକୁ ପଡ଼ିବ ତ ସେମାନଙ୍କୁ କେତେ ପଇସା ପତ୍ର ବି ଦେବାକୁ ପଡ଼ିବ ତ ଖାଇବାକୁ ଖାଇବା ବି ଦେବାକୁ ପଡ଼ିବ କି ତାଙ୍କ ଖର୍ଚ୍ଚକୁ ବି ଦେବାକୁ ପଡ଼ିବ ତ ସେତିକି ହେଲେ ବି ତାଙ୍କେ ଆସିବେ ଆସିଲା ପରେ ତାଙ୍କୁ ତାଙ୍କଠୁ ଆମେ ଶିକ୍ଷା ଲାଭ କରିବୁ ବୋଲି ଆଶା ରଖିବାକୁ ପଡ଼ିବ